ପଶୁ ପାଳନ ସାଧାରଣତଃ ପଶୁ ମାନଙ୍କୁ ଆବଶ୍ୟକ ପରିମାଣରେ ଖାଇବା ଦେବା ଯୋଗେଇବା ଆବଶ୍ୟକ ଯେମିତିକି ତା ଘାସ ହେଉ କିମ୍ବା ଦାନ ହେଉ କିମ୍ବା ମକା ଗୁଣ୍ଡ ହେଉ ଯାହା ହେଉ ତାକୁ ନିଦ୍ଧିଷ୍ଟ ପରିମାଣନରେ ଖାଇବା ଦେବା ହେବା ଆବଶ୍ୟକ ଯଦି ପଶୁଟି ନିଦ୍ଧିଷ୍ଟ ପରିମାଣରେ ଖାଦ୍ୟ ଖାଇଥାଏ ତେବେ ସିଏ ଆମକୁ ମଧ୍ୟ କ୍ଷୀର ମାଛ ମାଂସ ଅଣ୍ଡା ଇତ୍ୟାଦି ଦେଇପାରିବ